ସମଗ୍ର ଦେଶରେ ଆମର ସମସ୍ତ ଲୋକମାନେ ମୁଖ୍ୟତଃ ହିନ୍ଦୀ ଭାଷାକୁ ହିଁ ବ୍ୟବହାର କରିଥାନ୍ତି କିଛି କିଛି ସ୍ଥାନରେ ଏହି ଇଂରାଜୀ ଏବଂ ସଂସ୍କୃତ ଭାଷା ମଧ୍ୟ ଲୋକମାନେ ବ୍ୟବହାର କରିଥାନ୍ତି କିନ୍ତୁ ଏହି ସଂସ୍କୃତ ଭାଷା ବିଭିନ୍ନ ବେଦ ଉପନ୍ୟାସ ଏବଂ ଗ୍ରନ୍ଥ ଦ୍ୱାରା ପୁରାତନରୁ ପ୍ରଚଳିତ ହୋଇ ଆସିଛି ସେଥିପାଇଁ ମଧ୍ୟ ଦେଶର ବିଭିନ୍ନ ଜାଗାରେ ସଂସ୍କୃତ ଭାଷା ସହ ଲୋକମାନେ ଜଡ଼ିତ ଅଛନ୍ତି ଏବଂ ଇଂରାଜୀ ଏହା ଭାଷା ଏ ଭାଷା ମଧ୍ୟ ଲୋକମାନେ ଆଜିକାଲି ଦୁନିଆରେ ନିତାନ୍ତ ଆବଶ୍ୟକ ଏବଂ ହିନ୍ଦୀ ଭାଷା ତ ଆମ ରାଷ୍ଟ୍ର ଭାଷା କିନ୍ତୁ ଓଡ଼ିଆ ଭାଷା ଆମ ଓଡ଼ିଶା ଛଡ଼ା ଆଉ ଅନ୍ୟଜାଗା ମଧ୍ୟରେ ଏତେ ସମୟରେ ପହଞ୍ଚି ପାରିନାହିଁ କାରଣ ଓଡ଼ିଆ ଭାଷା ଓଡ଼ିଶା ଛାଡ଼ିଦେଲେ ଏବଂ ଅନ୍ୟ ରାଜ୍ୟ ଏବଂ ଦେଶମାନଙ୍କ ମଧ୍ୟରେ ଏହା ପହଞ୍ଚି ପାରେନାହିଁ କିନ୍ତୁ ଆମେ ଚାହିଁଲେ ଆମ ଆମେ ଆମ ନିଜ ପ୍ରଚେଷ୍ଟା ଦ୍ୱାରା ଆଉ କିଛି ବେଦ ଏବଂ ସମ୍ବାଦ ମାଗାଜିନ୍କୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ଅନ୍ୟ ରାଜ୍ୟକୁ ପଠାଇ ପାରିବା ପଠାଇ ପାରିଲେ ହିଁ ଆମ ଓଡ଼ିଆଭାଷା ପ୍ରଭାବିତ ହୋଇପାରିବ ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକମାନେ ବାହାର ଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ବଡ଼ ବଡ଼ ଓ ନେତା ପଦବୀରେ ରହି ମଧ୍ୟ ସେମାନେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି ଆମେ ମଧ୍ୟ ବିଭିନ୍ନ ପ୍ରକାରର ସମ୍ବାଦପତ୍ରରୁ ଓଡ଼ିଆରେ ଲେଖି ଏହାକୁ ବିଭିନ୍ନ ରାଜ୍ୟକୁ ପଠାଇବା ଦ୍ୱାରା ଆମ ଓଡ଼ିଆଭାଷା ମଧ୍ୟ ଏହାଦ୍ୱାରା ବହୁତମାତ୍ରାରେ ପ୍ରଭାବିତ ହୋଇପାରିବ ଲୋକମାନେ ମଧ୍ୟ ଆମ ଓଡ଼ିଶା ଏବଂ ଓଡ଼ିଆଭାଷାର ଖ୍ୟାତିକୁ ବାହାର ରାଜ୍ୟ ଏବଂ ଦେଶରେ ପ୍ରଭାବିତ କରିପାରିବେ